ଏ ଯେଉଁ ଆମର ପଶୁମାନଙ୍କର ବେଶୀ କରି ବାଛୁରୀମାନଙ୍କୁ ଏତେ ଆକ୍ରାନ୍ତ କରିଥାଏ ଗୋଟିଏ ବଜବଜିଆ ରୋଗ ଯେଉଁଭଳିଆକୁ ହେଲେ ଆମ ବାଛୁରୀ ମରିଥାଏ ୟା ଯଦିଦି ବଜବଜିଆ ଇଞ୍ଜେକ୍ସନ୍ଟା ଆମ ପଶୁ ଡାକ୍ତରମାନେ ଆସି ତା ଆଗରୁ ପ୍ରତିଷେଧକ ନେଇଥିଲେ ଇଏ ହୁଏ ନାହିଁ ତା'ପରେ ଗୋଟେ ଫାଟୁଆ ଚଉଆ ହୁଏ ଇଏ ବି ମଧ୍ୟ ପାଦଗୁଡ଼ିକ ଫୁଲିକିନି ଘା' ହୋଇଯାଏ ଯାହା ଫଳରେ ଆମେ ଗାଈଗୁଡ଼ିକ ଆକ୍ରାନ୍ତ ହୋଇଥାନ୍ତି ଖାଇପାରନ୍ତିନି ମାନେ ଚାଲିପାରନ୍ତିନି ଯାହା ଦ୍ୱାରା ବି ସେହି ଯଦି ଆଗେ ଆମେ ପ୍ରତିଷେଧକଟି ନେଇଥାଉ ତା'ହେଲେ ଇଏ ବଞ୍ଚିଯାଉ ଆଉ ଗୋଟେ ଲମ୍ପ ବୋଲି ବାହାରୁଛି ଫୋଟକା ଫୋଟକା ହେଇ ଘା' ହୋଇଯାଏ ମୁହଁ କାନ ଆଖି ସବୁଆଡ଼େ ହୋଇଯାଏ ଯାହା ଫଳରେ ଆମେ ସେ ଗାଈଟି ମଧ୍ୟ ଯେତେ ଘା' ହୋଇଗଲା ପରେ ମାନେ ତା'ର କ'ଣ ଔଷଧ ଅଛି କି ନାହିଁ ଏପର୍ଯ୍ୟନ୍ତ ଆମେ ଜାଣିନୁ ଡାକ୍ତରମାନେ କହନ୍ତି ଆର କିଛି ନାହିଁ ତେଣୁ ଯାହା ହେଉଛି ତ ହେଲେ ମାନେ ଗାଈ ବି ମୋ ଆକ୍ରାନ୍ତ ହୁଅନ୍ତି ଏବଂ ସେ ମୁହଁ ଓ ପାଟିରେ ମଧ୍ୟ ଏହି ଘା'ଗୁଡ଼ା ହୁଏ ଏହାକୁ ସାଧାରଣ ମାନେ ରୋଗ ଭଲ ହେବା ପାଇଁ ଘା' ଶୁଖିବା ପାଇଁ ସେମାନେ ବିଭିନ୍ନ ଆଣ୍ଟିବାୟୋଟିକ୍ ବିଭିନ୍ନ ଔଷଧ ମଧ୍ୟ ବ୍ୟବହାର କରିଥାନ୍ତି